ଆମ ଓଡ଼ିଶାରେ ପ୍ରାଧାନ୍ୟ ହେଉଛି କୃଷି କୃଷି ଚାଷ କରିବା ଦ୍ୱାରା ଆମେ ଧାନ ଚାଷ କରିଥାଉ ଧାନ ଚାଷ କରିବା ଦ୍ୱାରା ଆମେ ବିଭିନ୍ନ ବିଭିନ୍ନ ପ୍ରକାର ଯନ୍ତ୍ର ବ୍ୟବହାର କରିଥାଉ ବିଭିନ୍ନ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଆମର ଧାନ କଟା ଗାଡ଼ି ଦା ଲଙ୍ଗଳ ଇତ୍ୟାଦି ଇତ୍ୟାଦି ସବୁ ସାମଗ୍ରୀ ଦରକାର ହୋଇଥାଏ ଧାନ କାଟିବା ପାଇଁ ଆମକୁ ଦା ତ ନିହାତି ଦରକାର କିନ୍ତୁ ଲୋକମାନେ ଗାଡ଼ିରେ ବି ଧାନ କାଟନ୍ତି ଓ ଲଙ୍ଗଳ ଦ୍ୱାରା ଲୋକମାନେ ଚାଷ କରନ୍ତି ଆଉ ଗାଡ଼ି ଲୋକମାନେ ଧାନ ବି କାଟନ୍ତି ତାକୁ ଅମଳ କରନ୍ତି ଦା ଆମ ପାଇଁ ଆମର ଓଡ଼ିଆବାସୀମାନେ ଅଧିକ ପରିମାଣରେ ଦାରେ ହିଁ କାଟନ୍ତି ଦରେ କାଟିବା ଦ୍ୱାରା ସେମାନଙ୍କୁ ବହୁତ ଭଲ ଲାଗେ ଦାଡ଼ିରେ ବି କାଟନ୍ତି ଏବେ ମଧ୍ୟ ଧାନ ବୁଣାା ଯନ୍ତ୍ର ଧାନ ବୁଣା ମାନେ ଗାଡ଼ି ବି ଯନ୍ତ୍ର ବାହାରି ପଡ଼ଲାଣି ଲୋକମାନଙ୍କୁ ବିଭିନ୍ନ ବିଭିନ୍ନ ପ୍ରକାରରେ ଯନ୍ତ୍ର ମଧ୍ୟ ସାହାଯ୍ୟ କରିଥାଏ ସାହାଯ୍ୟ କରିବା ଦ୍ୱାରା ଲୋକମାନଙ୍କୁ ବହୁତ ସଠିକ ପରିମାଣରେ କଷ୍ଟ ବି ହୋଇନଥାଏ କାହିଁକି ନା ଲୋକମାନେ ବିଭିନ୍ନ ବିଭିନ୍ନ ପ୍ରକାର ଚାଷ କରିବା ଦ୍ୱାରା ସେମାନଙ୍କର ଅଧିକ ଜମି ଥାଏ ନା ସେମାନେ ଦାରେ କାଟନ୍ତି କେତେ ଗୁଡ଼େ ଜମିକୁ ଗାଡ଼ିରେ କାଟନ୍ତି କେତେ ଗୁଡ଼େକୁ ଚାଷ କରନ୍ତି ଚାଷ କରିବା ଦ୍ୱାରା ସେମାନେ ଦା ଧାନକୁ କାଟି କାଟିକି ଶୁଖା ଆଉଥରେ ପୁଣି ତାକୁ ଅମଳ କରନ୍ତି ଅମଳ କରିବା ଦ୍ୱାରା ତାକୁ ଆୟ କରେ ଆୟ କରିବା ଦ୍ୱାରାକୁ ବିକାଯାଏ ଇତ୍ୟାଦି ଇତ୍ୟାଦି ଭାବରେ ସେମାନେ ପରିମାଣ କରନ୍ତେ